ଆଜିକାଲି ଟେକ୍ନୋଲୋଜିରେ ଧାନ ଚାଷ ହେଉଛି ଆଗରୁ ବିଲରେ ହଳ ମାଧ୍ୟମରେ ଚାଷ ହେଉଥିଲା ବର୍ତ୍ତମାନ ଟ୍ରାକ୍ଟର୍ ପାୱାରଟିଲରେ ହଳ ହେଉଛି ଆଗରୁ ମଣିଷମାନେ ରୁଆ ଧାନ କଟା କରୁଥିଲେ ବର୍ତ୍ତମାନ ମେସିନ୍ ସହାୟତାରେ ଧାନ ରୁଆ ବି ଧାନ କଟା ବି ହେଉଛି ଆଗରୁ ଧାନ ପିଟିବା ପାଇଁ ବି ବହୁତ ମୁଲିଆ ହେଉଥିଲେ ବର୍ତ୍ତମାନ ଧାନ ପିଟିବା ପାଇଁ ମେସିନ୍ ବାହାରିଲାଣି ଆଗରୁ ଧାନ ଅମଳ ପାଇଁ ମଧ୍ୟ ମଣିଷ ଦରକାର ହେଉଥିଲା ବର୍ତ୍ତମାନ ଯୁଗରେ ମଣିଷ ଆଉ କିଛି କରୁନାହିଁ ସବୁ ମେସିନ୍ କରୁଛି ମେସିନ୍ ବର୍ତ୍ତମାନ ଯୁଗରେ ମଣିଷ ପାଖରେ ଆଉ ଟାଇମ୍ ନାହିଁ ସମୟ ଅଭାବ ଦ୍ୱାରା ସେ ମେସିନ୍ ସାହାଯ୍ୟରେ ସବୁ କାମ ସୁନ୍ଦର ଭାବରେ ଶୀଘ୍ର କେମିତି ସରିଯିବ ସେଥିପାଇଁ ସେ ମେସିନ୍କୁ ଆବଶ୍ୟକ କରୁଛି ମେସିନ୍ ହେବା ଦ୍ୱାରା ମଣିଷ ଗୋଟିଏ କାମରୁ ଶେଷ କରି ଆଉ ଗୋଟିଏ କାମ କେମିତି ଶୀଘ୍ର କରିବ ସେଥିପ୍ରତି ଆଗ୍ରହ କରୁଛି ଗୋଟିଏ ଦିନରେ ଧାନ କାଟିବା ପାଇଁ ବହୁତ ଲୋକ ଲାଗୁଥିଲେ ବର୍ତ୍ତମାନ ମେସିନ୍ ସାହାଯ୍ୟରେ ବହୁତ ବହୁତ ବିଲ କାଟି ହେଉଛି ଧାନ ପିଟିବା ପାଇଁ ମଧ୍ୟ ସେତେବେଳେ ବହୁତ ଦିନ ଧରି ଧାନ ପିଟା ହେଉଥିଲେ ବର୍ତ୍ତମାନ ଗୋଟିଏ ଦିନରେ ବହୁତ ଧାନ ପିଟାଯାଉଛି